ଗାଁ ଗଣ୍ଡାର ଲୋକମାନେ ବା ଯୁବକମାନେ ଏବେ କୃଷି ଉପରେ ନିର୍ଭର କରି ଚଳନ୍ତି କାରଣ କୃଷକମାନଙ୍କର ଶୈଳୀ ସବୁଠାରୁ ସାଧାରଣ ଏବଂ ସାଧାରଣ ଭାବରେ ଜୀବନଯାପନ କରନ୍ତି କୃଷକ ହେଲେ ଆମ ସମସ୍ତଙ୍କର ମେରୁଦଣ୍ଡ କାରଣ କୃଷକ କୃଷି ନ କଲେ ଆମେ ଖାଇବାକୁ ଗଣ୍ଡେ ପାଇବା ନାହିଁ ଏକ ଦୁଇର ଯୁବକମାନେ ବେକାର ହୋଇ କୃଷିକ କୃଷକର ବିଭିନ୍ନ ଶୈଳୀରେ ବିଭିନ୍ନ ଆଉ ଆଧୁନିକ ଯୁଗର ଅନୁସରଣ କରି ସେମାନେ ବିଭିନ୍ନ ରକମର କୃଷିଚାଷ ଉନ୍ନତଧରଣର ଚାଷ କରୁଛନ୍ତି ଗାଁ ଗଣ୍ଡାରେ ଧାନ ଗହମ ବିଭିନ୍ନ ପ୍ରକାର ପନିପରିବା ଚାଷ ଉନ୍ନତ ଧରଣର ଆଗରୁ କରୁଛନ୍ତି ଆଗରୁ କରି ପାରୁନଥିଲେ କିନ୍ତୁ ଏବେ ଯୋଉ ପିଲାମାନେ ଆଗୁରୁ ଧାନ ଚାଷ କଲେ ଲୋକ ଯାଇକି କାଟୁଥିଲେ ଏବେ ମେସିନ୍ ସାହାର୍ଯ୍ୟରେ ଉନ୍ନତ ଧରଣର ଶୈଳୀରେ ମେସିନ୍ ସାହାର୍ଯ୍ୟରେ ଧାନ କାଟୁଛନ୍ତି ସେହିଠାରେ ଉଡ଼େଇ ଦିଆ ହେଉଛି ଧାନକୁ ଅମଳ କରି ଦିଆହେଉଛି ଆଉ ସେଥିପାଇଁ ଗାଁ'ର ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଏକ ବହୁ ମୂଲ୍ୟବନ ସମ୍ପତ୍ତି ବୋଲି ଭାବୁଛନ୍ତି କାରଣ କୃଷିକି ଆମର ଜୀବନ କୃଷକମାନେ ଚାଷ କଲେ ଏବଂ ଯୁବକମାନେ ବିଭିନ୍ନ ପ୍ରଣାଳୀର ଉନ୍ନତଧରଣର ଯନ୍ତ୍ରପାତି ବ୍ୟବହାର କରି ସେମାନେ ତାଙ୍କର ଚାଷବାସ ଉନ୍ନତ ଧରଣର କରିପାରୁଛନ୍ତି କାରଣ ଆଗରୁ ଆମ ଦେଶରେ ଯୋଉ ଜିନିଷ ହେଇ ପାରୁନଥିଲା ଏବେ ଯୁବକମାନେ ସେଇ ଜିନିଷକୁ ଚାଷ କରିକି ଦେଖାଉଛନ୍ତି ତଥା ସେଉ କମଳା ବିଭିନ୍ନ ରକମର ଉନ୍ନତଧରଣର ଚାଷ କରୁଛନ୍ତି